ହଁ ଆମ ଗାଁରେ ଜଳସେଚନର ସୁବିଧା ଅଛି ଆମ ଗାଁରେ ରେଙ୍ଗାଲି ଡ୍ୟାମ୍ କାର୍ଯ୍ୟରତ ଅଛି ସେଠାର ସ୍ଥିତି ଖୁବ୍ ଉନ୍ନତ ଖରା ଦିନେ ପାଣିର କୌଣସି ଅସୁବିଧା ହୁଏ ନାହିଁ ଏବଂ ଜମିରେ ଭଲ ଭାବରେ ଜଳ ସେଚିତ ହୋଇପାରିଥାଏ ଜଳସେଚିତ ଜମିରେ ଖରା ଦିନେ ଖରା ଧାନ ସହିତ ଶୀତ ଦିନରେ ମୁଗ ଚାଷ ବିରି ଚାଷ କୋଳଥ ଚାଷ ସୂର୍ଯ୍ୟମୁଖୀ ଚାଷ ସୋରିଷ ଚାଷ ମାଣ୍ଡିଆ ଚାଷ ଯଅ ଚାଷ ଇତ୍ୟାଦି କରାଯାଇଥାଏ